ହ୍ୟାଲୋ ସାର୍ ମୁଁ ଆପଣଙ୍କ କମ୍ପାନୀରୁ ଏକ ହ୍ୟାଣ୍ଡବ୍ୟାଗର ଅର୍ଡ଼ର କରିଥିଲି ଦୁଃଖ ଖବର କି ଆପଣଙ୍କ ଠାରୁ ଆସିଥିବା ହ୍ୟାଣ୍ଡବ୍ୟାଗଟି ଭଲ କ୍ଵାଲିଟିର ନଥିଲା ଏହା ପୁରୁଣା ଓ ଏହାର ଚେନ୍ ଛିଣ୍ଡି ଯାଇଥିଲା ଓ ରେଡ଼୍ କଲର୍ର ଦେବା ବଦଳରେ ଆପଣ ହ୍ୱାଇଟ୍ କଲର୍ର ପଠାଇ ଦେଇଛନ୍ତି ଆଶା କରୁଛି ଆପଣ ଏହିଭଳି ଆଗକୁ ଭୁଲ କରିବେ ନାହିଁ ଯଦ୍ୱାରା ଆପଣଙ୍କର କମ୍ପାନୀ ଠାରୁ ଲୋକମାନେ ଯେକୌଣସି ଜିନିଷ କିଣି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଏତିପ୍ରତି ଧ୍ୟାନ ଦେବେ ଓ ପଠାଉଥିବା ଜିନିଷକୁ ବାରମ୍ବାର ଦେଖି ଭଲ କ୍ଵାଲିଟିର ଜିନିଷ ପଠାଇବାକୁ ଅନୁରୋଧ କରୁଛି